ମୁଁ ଯେତେବେଳେ ଟେନ୍ କ୍ଲାସ୍ରେ ପଢ଼ୁଥିଲି ସେତେବେଳେ ମୁଁ ବାପା ମାଆଙ୍କୁ ଫ୍ୟାମିଲି ସହିତ ମୁଁ ତାମିଲନାଡ଼ୁର କନ୍ୟାକୁମାରୀ ସମୁଦ୍ରକୁ ବୁଲିଯାଇଥିଲି ସେହି ସମୁଦ୍ର ଭିତରେ ଜାହାଜରେ ମୁଁ ଗୋଟିଏ ସୁନ୍ଦର ଫଟୋ ହୋଇଥିଲି ଯାହାକୁ ଆଜି ପର୍ଯ୍ୟନ୍ତ ଭୁଲିପାରିନାହିଁ ତାହା ମୋତେ ବହୁତ ଭଲଲାଗେ କାରଣ ସେଥିରେ ଆମର ସମସ୍ତ ଫ୍ୟାମିଲି ଅଛୁ ଆଉ ସେହି ଯେଉଁଟାକି ସେଥିରେ ଥିବା ମଣିଷମାନେ ଆଉ ନାହାନ୍ତି ସେଥିପାଇଁ ମୋତେ ବହୁତ ଭଲଲାଗେ